ମୁଁ ପଶୁମାନଙ୍କୁ ବହୁତ ଭଲ ପାଏ ଆଉ ସେଥିପାଇଁ ମୁଁ ଗାଈ ଗାଈ ରଖିଚି ଆଉ ଗାଈର ନା ଦେଇଛି ରାଧା ତାକୁ ମୁଁ ବହୁତ ଭଲ ପାଏ ମୁଁ ଯୁଆଡ଼େ ବି ଗଲେ ଆସିକି ଆଗେ ଦେଖେ ରାଧା କେମିତି ଅଛି କ'ଣ କରୁଛି ତାକୁ ବି ଡାକି ଦେଲେ ରାଧା ବୋଲି ସିଏ ଯେଉଁଠି ବି ଥିଲେ ବୋବେଇ ଦେବ ଆଉ ହଁ ମାରିବ ଯେମିତି ଏ ମଣିଷର ମାନେ ମଣିଷ ଡାକିଦେଲେ ଓ କରନ୍ତି ସେମିତି ପଶୁକୁ ଆମେ ଯେତେ ଭଲ ପାଇବା ଦବା ସିଏ ଆମ କଥା ବି ସେତେ ବୁଝିପାରିବେ ସେଥିପାଇଁ ଆମେ ପଶୁକୁ ଭଲ ପାଇବା ହିଁ ଦରକାର ମୁଁ ଯୁଆଡ଼େ ବି ଯାଇଥିଲେ ମିଟିଂକି ଯୁଆଡ଼େ ଯାଇଥିବି ପଦାକୁ ଆସିବି ଘରେ ଆଗେ ଡାକି ଦେମି ରାଧା ସେ ତା'ପରେ ଦେଖିଲା ବେଳକୁ ଅନେଇ ଦେବ ଓ ସେ ଓ ସେ ରାଧାକୁ ବହୁତ ଭଲ ପାଇବାରୁ ସେ ମତେ ମୁଁ ଗୁହାଳକୁ ବି ଭଲ ସଫା କରେ କାରଣ ସେ ରହିବ କେମିତି ପରିଷ୍କାର ପରିଚ୍ଛନ୍ନ କଲେ ସିନା ସେ ରହିବ ସବୁବେଳେ ମୁଁ ଗୁହାଳରେ ସଫା କରେ ପରିଷ୍କାର କରିକି ରଖିଥାଏ ତା ପାଇଁ ବି ଯେମିତି ତାକୁ ଖରା ବର୍ଷା ଶୀତ କିଛି ନ ହେବ ସେଥିପାଇଁ ମୁଁ ତା ଆଜବେଷ୍ଟ ପକାଇଛି କାନ୍ଥ ଚାରି କଡ଼ କରିଛି ଆଉ ସବୁବେଳେ ପରିଷ୍କାର କରିକି ଖରକା ଖୁରୁକି ସବୁ କରିକି ବି ରଖୁଛି